ଚୁଲିରେ ରୋଷେଇ କଲାବେଳେ ଆମେ ସୁତା ଶାଢ଼ୀ ପିନ୍ଧି ରୋଷେଇ କରିଥାଉ କାଳେ ନିଆଁ ଲାଗିଜିବାର ସମ୍ଭାବନା ଥାଏ ସେଥିପାଇଁ ଦୂରରେ ରହିକି ଆମେ ରନ୍ଧାବଢ଼ା କରିଥାଉ ଯଦି ଅଧିକ ଆମେ ଜାଳ ଦେଉ ତା'ହେଲେ ତେଲ ତାତିଗଲେ ମସଲା ପକାଇଲାବେଳେ ତେଲ ନିଆଁ ଉଠିଯିବ ସେଥିପାଇଁ ଟିକିଏ ସାବଧାନ ହୋଇ ଆମେ ରୋଷେଇ କରିଥାଉ ଯଦି ଗ୍ୟାସ୍ରେ ରୋଷେଇ କରୁ ତା'ପରେ ଦେଖିବୁ ପ୍ରଥମେ ଗ୍ୟାସ୍ ଅନ୍ ଅଛି କି ଅଫ୍ ଅଛି ତା'ପରେ ଆମେ ଦେଖିସାରିଲା ପରେ ଅନ୍ କରିକି ଆମର ରୋଷେଇ ଆରମ୍ଭ କରିଥାଉ